ଓଡ଼ିଶା ରାଜ୍ୟ ଏକ କୃଷି ପ୍ରଧାନ ରାଜ୍ୟ ଏଥିରେ ପ୍ରାୟ ନାଇଣ୍ଟି ନାଇନ୍ ପରସେଣ୍ଟ ଲୋକ କୃଷି ଚାଷ ଉପରେ ନିର୍ଭର କରନ୍ତି ବହୁତ ଲୋକ ଚାଷରେ ନିୟୋଜିତ ହେବାକୁ ଚାହୁଁଥିଲେ ମଧ୍ୟ ତାଙ୍କର ପରିବାର ସେମାନଙ୍କୁ ଚାହୁଁନାହାନ୍ତି କାହିଁକି ନା ସେମାନେ ଯେଉଁ ଚାଷ କରିକି ଯେଉଁ ପ୍ରଡ଼କ୍ସନ କରୁଛନ୍ତି ମାନୁଫ୍ୟାକ୍ଚର୍ କରୁଛନ୍ତି ତା'ର କିଛି ଏକ୍ସପୋର୍ଟର କିଛି ସୁବିଧା ନାହିଁ ବିକ୍ରିର କିଛି ମାର୍କେଟିଂ ନାହିଁ ତେଣୁ ସେମାନେ ଯେଉଁ ଜିନିଷ ପ୍ରଡ଼କ୍ସନ କରୁଛନ୍ତି ତା'ର ପ୍ରକୃତ ମୂଲ୍ୟ ସେମାନେ ପାଇପାରୁନାହାନ୍ତି ଯାହାଫଳରେ କି ତାଙ୍କର ମାନେ ସେଲ୍ଫ୍ଫ ଇଣ୍ଟରେଷ୍ଟ କମିଯାଉଛି ଆଉ ଯେଉଁମାନେ ବି ଏଥିରେ ନିୟୋଜିତ ଅଛନ୍ତି ତାଙ୍କର ମାନେ ଆୟଠୁ ବେୟ ବେଶୀ ଆପଣଙ୍କର ସେମାନେ ଯେଉଁ ମାନୁଫ୍ୟାକ୍ଚର୍ କରୁଛନ୍ ଯେଉଁ ଖର୍ଚ୍ଚ କରିକି ଉତ୍ପାଦନ କରୁଛନ୍ ତା'ର କିଛି ମାର୍କେଟିଂ ଇଏ ରହୁ ନାହିଁ ଛତୁ ଚାଷ କୁହନ୍ତୁ କିମ୍ବା ଧାନ ଚାଷ କୁହନ୍ତୁ କିମ୍ବା ପରିବା ଚାଷ କୁହନ୍ତୁ କିମ୍ବା ଯେକୌଣସି ଚାଷ ହଉ ତାଙ୍କର ମାନେ ଖର୍ଚ୍ଚ ଅନୁସାରେ ଲାଭ ବହୁତ କମ୍ ଏବଂ ଏଇଠି ମାର୍କେଟିଂର କିଛି ସୁବିଧା ନାହିଁ ଯାହାଫଳରେ କି ଲୋକମାନେ କିଛି ଇଣ୍ଟରେଷ୍ଟେଡ଼୍ ନୁହନ୍ତି କୃଷିର ଗୁରୁତ୍ୱ ଓଡ଼ିଶା ରାଜ୍ୟରେ ବହୁତ ଏଇଠି କୃଷି ପ୍ରଧାନ ଦେଶ ଏବଂ କୃଷିପ୍ରଧାନ ରାଜ୍ୟ ଏବଂ ପ୍ରାୟ ଗାଁ ଗହଳିର ଲୋକ ପ୍ରାୟ ନାଇଣ୍ଟି ନାଇନ୍ ପରସେଣ୍ଟ ଲୋକ କୃଷି ଉପରେ ହିଁ ସେମାନେ ନିର୍ଭର କରନ୍ତି ତାଙ୍କର ଜୀବିକା ନିର୍ବାହ କରନ୍ତି ତେଣୁ ସେମାନଙ୍କୁ ଯଦି ଏକ୍ସପୋର୍ଟର କିମ୍ବା ବିକ୍ରୟର କିଛି ପ୍ରଡ଼କ୍ସନର କିଛି ବିକ୍ରୟର ତାଙ୍କର ସୁବିଧା ହେଇପାରିଥାନ୍ତା ତା'ହେଲେ ସେମାନେ ଉପକାର ହେଇପାରିଥାନ୍ତେ ଏବଂ ସମସ୍ତେ ଚାଷ ପ୍ରତି ଇଣ୍ଟରେଷ୍ଟେଡ଼ ହେଇଥାନ୍ତେ ଆଉ ସେଇ ଜିନିଷଟା ସୁବିଧା ନାହିଁ କହିକି ସମସ୍ତଙ୍କର ଆଉ କିଛି ସେଲ୍ଫ ଇଣ୍ଟରେଷ୍ଟ ରହୁ ନାହିଁ ଯାହା ହେଇଥିଲେ ସେଇଟା ଭଲ ହେଇଥାନ୍ତା ମାର୍କେଟିଂ ସୁବିଧାଟା ଭଲ ହେବା ଦରକାର